ହଁ ଆମ ଗାଁରେ ନଦୀ ପୋଖରୀ ସବୁ ଦୁଇଟା ଯାକ ଅଛି ଆମେ ବେଳେ ବେଳେ ନଦୀକୁ ଯାଉ ବର୍ଷା ଦିନରେ ଆଉ ଖରା ଦିନରେ ପୋଖରୀରେ ଗାଧଉ ଆମକୁ ପହଁରିବା ପାଇଁ ଭାରି ଭଲ ଲାଗେ